ହ୍ୟାଲୋ ମାମୁଁ ପ୍ରଣାମ ଆଉ ଆପଣଙ୍କ ଦେହ ଭଲ ଅଛି ଆଉ ମାଇଁଙ୍କ ଦେହ ଆଉ ଆଈ କ'ଣ କରୁଥିଲା ଆଉ ଅଜା ଘରେ ଅଛନ୍ତି ନା କୁଆଡ଼େ ଯାଇଛନ୍ତି ଆଉ ପୁଅ ଝିଅ କ'ଣ କରୁଛନ୍ତି କେତେଟା ବେଳୁ ଆସିବେ ଆଉ ଝିଅ ର କେଉଁ କ୍ଲାସ ହେଲା କି ଆଉ ପୁଅ ର ହ ହଉ ତାହେଲେ ଆମ ଗାଁରେ ଲକ୍ଷ୍ମୀ ପୂଜା ଢେଙ୍କାନାଳ ରେ ଅଛି ଆଉ ସମସ୍ତ ଙ୍କୁ ଧରିକି ବୁଲି ଆସିବେ ହଉ ମୋର କିଛି ପଇସା ଦରକାର ଥିଲା ମାମୁଁ ଦେଇଥାନ୍ତେ କିଛି ଟଙ୍କା ହଜାର ଟଙ୍କା ଦରକାର ଥିଲା ମ ସବୁ ସାଙ୍ଗ ନାଇ ମ ସବୁ ସାଙ୍ଗ ମାନେ ବୁଲିବା ପାଇଁ ଯାଉଛନ୍ତି ସବୁ ପ୍ରକାର ଆଇଟମ ଖାଉଛନ୍ତି ଆଉ ମୁଁ କ'ଣ ଖାଲି ଯିବି ଲକ୍ଷ୍ମୀ ପୂଜା ଠାକୁର ଦେଖିବା ପାଇଁ ନାଇ ନାଇ ମ ଆଉ ଦୁଇଶହ ଟଙ୍କାରେ ସବୁ କାମ ଚଳୁଛି ପାଞ୍ଚଶହ ଟଙ୍କା ତ ଦିନକ ଭିତରେ ଖର୍ଚ୍ଚ ହୋଇଯିବ ତାପରଦିନ ମୁଁ ପୁଣି କ'ଣ କରିବି ତିନ ଚାରିଦିନ ଖଣ୍ଡେ ରହିବେ ମୁଁ ଭାବୁଛି ଦୁଇ ଦିନ ବୁଲିଯିବି ବୋଲି ଆଉ ହଁ ଦରକାର ଅଛି ମ ହଉ ଦେବ ଯଦି ସାତଶହ ଟଙ୍କା ଦେବ କିନ୍ତୁ ବୋଉ କୁ କହିବନି ପଇସା ଦେଇଛ ବୋଲି ବୋଉ ଠୁ ପଇସା ଆଣିଛି ତମଠୁ ପଇସା ନେବି ବୋଉ ପାଟି କରିବନି ନା ନାଇ ନାଇ ତମେ ବୋଉ କୁ କିଛି କହିବନି ହଁ ହଉ ତାହେଲେ ହଉ ତ ହଉ ତାହେଲେ କେଉଁ ଦିନ ଆସିବ ହଉ ମାମୁଁ ପ୍ରଣାମ ମୁଁ ରଖୁଛି